ହଁ କୁହନ୍ତୁ

ଠିକ ଅଛି ଆପଣ ଆସନ୍ତୁ କିଛି ଅସୁବିଧାର କଥା ନାଇଁ ଆପଣ ଆସନ୍ତୁ ଆମର ସେଇ ହଁ ଏଠି ଆମର ରୋଗୀମାନଙ୍କ ପାଇଁ ସବୁପ୍ରକାର ସୁବିଧା ଅଛି ଏ ସରକାରଙ୍କ ରାଜ୍ୟସରକାରଙ୍କ ଯୋଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାର ମଧ୍ୟ ଆପଣ ସୁଯୋଗ ନେଇପାରିବେ ଠିକ ଅଛି ଲାପ୍ରୋସ୍କୋପି କରିବାରେ ମଧ୍ୟ ଆମର ଏ ପେସେଣ୍ଟ୍ମାନଙ୍କୁ ଆମେ ଚିକିତ୍ସା କରିଥାଉ ଅପରେସନ୍ କରିଥାଉ ତେଣୁ ଆପଣ କୌଣସି ଦ୍ୱିଧା ନ କରି ଆସନ୍ତୁ ଆପଣ ଆସନ୍ତୁ

ନାଇଁ ଏଠି ଡାଇବେଟିସ୍ର ସୁବିଧା ଅଛି ଆପଣ ଏଇଠି ହୋଇପାରିବ ଆସନ୍ତୁ

ନିଶ୍ଚିତ ସବୁ ବରିଷ୍ଠ ଡକ୍ଟର୍ମାନେ ବି ଆମ ପାଖରେ ଅଛନ୍ତି ସବୁପ୍ରକାର ଡିଜିଜ୍ ପାଇଁ ଡାଇବେଟିସ୍ ହେଉ କି ଆମର ଷ୍ଟୋନ୍ ହେଉ ହେଉ ସବୁ ପ୍ରକାର ଅପରେସନ୍ ହଁ ନିଶ୍ଚିତ ନିଶ୍ଚିତ ଆସନ୍ତୁ ଆପଣ କିଛି ଅସୁବିଧା ନାହିଁ ହଁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏବେ ଏଠି ଗ୍ରହଣ କରାଯାଉଛି ଆସେପ୍ଟେଡ଼୍ ହେଉଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ତାର ମଧ୍ୟ ଦେଇପାରିବେ ଆପଣ କିଛି ଅସୁବିଧା ନାହିଁ ନିଶ୍ଚିତ ନିଶ୍ଚିତ

ହଁ ନିଶ୍ଚିତ ଠିକ ଅଛି ଆପଣ କୌଣସି ଦ୍ୱିଧା ନ ରଖି ପହଞ୍ଚନ୍ତୁ ସବୁ ରକମ ସୁବିଧା ଆଉ ମେଡିସିନ୍ ଅପରେସନ୍ ଯାଏଁ ନିଶ୍ଚିତ ନମ୍ବର୍ କୁହନ୍ତୁ